ମୋର ପ୍ରିୟ ଖେଳାଳିଙ୍କ ନାମ ହେଉଛି ମହେନ୍ଦ୍ର ସିଂ ଧୋନି ଆଉ ଜଣେ ହେଉଛନ୍ତି ସୌରଭ ଗାଙ୍ଗୁଲି ଏହି ଦୁଇଜଣ ପ୍ଲେୟାର ଖେଳାଳିଙ୍କୁ ମୁଁ ବହୁତ ଭଲପାଏ ସେମାନେ କ୍ରିକେଟ୍ ଇତିହାସରେ କିମ୍ୱଦନ୍ତୀ ହୋଇ ରହିଯାଇଛନ୍ତି ଆଉ ବାହାର ମାଟିରେ କ୍ରିକେଟରେ ଜିତିବା ଯେ କି ଆମର ସୌରଭ ଗାଙ୍ଗୁଲି ଭାରତୀୟ ଟିମକୁ ଶିଖାଇଥିଲେ ସେ ବାହାର ଦେଶରେ କ୍ରିକେଟ୍ ଖେଳି ସେଇଠି ଜିତିସାରିଲା ପରେ କେମିତି ଆମେ ସେଲିବ୍ରେସନ୍ କରିଥାନ୍ତି ସେହି ଜିନିଷଟାକୁ ସେ ଶିଖେଇ ଥିଲେ ଆଉ କେମିତି ଆମେ ଗୋଟିଏ ଏକଜୁଟ ହେଇ ଖେଳିବା ଗୋଟିଏ ଦଳର ଗୋଟିଏ ଟିମ୍ ଭିତରେ ଯେମିତି ଏକତା ରହିବ ସେହି ଜିନିଷଟାକୁ ସେ ଭାରତ ଟିମକୁ ଶିକ୍ଷା ଦେଇଥିଲେ ଆଉ ଜଣେ ହେଉଛନ୍ତି ଏମଏସ୍ ଏମଏସ୍ ଧୋନି ଯିଏକି ମହେନ୍ଦ୍ର ସିଂ ଧୋନି ସିଏ ହାର କଣ ଜିନିଷ ସେ ଜାଣନ୍ତିନି ସେ ସବୁ ଜିନିଷଟାକୁ କେମିତି ଅତି ସହଜରେ ପୁରା ସୁସ୍ଥ ମୁଣ୍ଡରେ ଖେଳିଥାନ୍ତି କୋ କୌଣସି ଟେନସନ୍ ନ ନେଇକି ସେ ଖେଳନ୍ତି ଆଉ ତାଙ୍କ କ୍ୟାପିଟେନସିପରେ ସବୁ ପ୍ଳେୟାରମାନେ ଖେଳିବାକୁ ପସନ୍ଦ କରନ୍ତି ଆଉ ସେ ମଧ୍ୟ ବିଭିନ୍ନ ପ୍ରକାର ଖେଳାଳିଙ୍କୁ ନିଜ ହାତରେ ଏ ଗଢ଼ି ତୋଳିଥାନ୍ତି ଆଉ ସେଥିପାଇଁ ମୋତେ ଏଇ ଦୁଇଜଣ ପ୍ଲେୟାରଙ୍କୁ ବହୁତ ଭଲଲାଗେ